ଭାରତର ସରକାରର ଶିକ୍ଷା ବ୍ୟବସ୍ଥା ଅତି ନିମ୍ନମାନର ଏଇଥିପାଇଁ ଯେ ଶିକ୍ଷକମାନଙ୍କୁ ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟପନ୍ଥା ମଧ୍ୟରେ ସେମାନେ ପୁରାଇ ଦେଉଛନ୍ତି ଜନଗଣନା ହେଲା କିମ୍ବା ଭୋଟର ଆଇ ଡି ସଂଶୋଧନ କରିବା କିମ୍ବା ଆଧାର କାର୍ଡ଼ ସଂଶୋଧନ କରିବା ଏବଂ ଯେଉଁ ମଧ୍ୟାହ୍ନ ଭୋଜନ ତା ଦେହରେ ମଧ୍ୟ ଶିକ୍ଷକମାନଙ୍କୁ ରଖିଦେଉଛନ୍ତି ଯାହାଫଳରେ କି ଶିକ୍ଷକମାନେ ଆଦୌ ଠିକ୍ ଢଙ୍ଗରେ ପିଲାମାନଙ୍କୁ ପାଠ ପଢ଼ାଇ ପାରୁନାହାନ୍ତି ଯାହାଫଳରେ ଗ୍ରାମୀଣ ଯେଉଁ ଭାରତୀୟ ଶିକ୍ଷାର ବହୁତ ଅବନତି ଘଟିଛି ଏବଂ ଏଥିପାଇଁ ସରକାରଙ୍କୁ ବିନମ୍ର ଅନୁରୋଧ କରିବୁ ସିଏ ଟିଚରମାନଙ୍କୁ ଶିକ୍ଷକମାନଙ୍କୁ ଏଥିରୁ ସମ୍ପୂର୍ଣ୍ଣ ଭାବରେ ଅବ୍ୟାହୃତ ରଖିବେ ଏବଂ ଦ୍ୱିତୀୟ ଜିନିଷ ହେଉଛି କ'ଣ ନା ଶିକ୍ଷାକୁ ସରଳୀକରଣ ଯେତିକି ସରକାର କରୁଛନ୍ତି ଜଟିଳକରଣ ସେତିକି ମଧ୍ୟ କରିଦଉଚନ୍ତି କାରଣ ଶିକ୍ଷାକୁ ସରଳୀକରଣ କରିବା ସହିତ ଯଦି ଶିକ୍ଷାର ତଦାରଖ ଯଦି ନ କରନ୍ତି ତା'ହେଲେ ତାହା ଜଟିଳକରଣ ହେଇଯାଉଛି ଶିକ୍ଷକମାନେ ଠିକ୍ ଢଙ୍ଗରେ ଆସି ନା ପଢ଼ାଉଛନ୍ତି ନା ଶିକ୍ଷକମାନେ ଠିକ ଢଙ୍ଗରେ ଆସୁଛନ୍ତି ଆକୁ ମଧ୍ୟ ତଦାରଖ କେହି କରୁନାହାନ୍ତି ଏବଂ ଯେଉଁ କମିଟି ମଧ୍ୟ କରାଯାଉଛି ସବୁ ବିଦ୍ୟାଳୟମାନଙ୍କରେ ଆମେ ପରିଲକ୍ଷିତ କରିଛୁ ସିଏ କମିଟି ଏକ ଉପଯୁକ୍ତ କମିଟି ହେବା ଆବଶ୍ୟକ ସିଏ କମିଟିରେ ଯେଉଁମାନେ ଶିକ୍ଷାର ମର୍ଯ୍ୟାଦା ଜାଣିଛନ୍ତି ସେମାନଙ୍କୁ ଯଦି ଅଗ୍ରାଧିକାର ଦିଆଯାଆନ୍ତା ବହୁତ ଭଲ ହୁଅନ୍ତା ସରକାର ଗୋଟେ ନିୟମ ଅଛି ଯେ ଗୋଟେ ଅଭିଭାବକ ରହିପାରିବ ପିଲାର ଅଭିଭାବକ ପିଲାର ଅଭିଭାବକ ସିଏ ଆଦୌ ଶିକ୍ଷା ବିଷୟରେ କିଛି ଜାଣିନି ସେ ତା ନିଜ ପିଲାକୁ ପଢ଼ାଇ ଶିଖେନି କିନ୍ତୁ ସେ କମିଟିରେ ରହୁଛି ସେ କମିଟିରେ ରହିଲେ ସେ ଶିକ୍ଷାର ମାନ ମର୍ଯ୍ୟାଦା ବିଷୟରେ କିଛି ଜାଣେନି ଏବଂ ଶିକ୍ଷାକୁ ମଧ୍ୟ ତଦାର କରିପାରିବନି ଏବଂ କେମିତି ପଢ଼ା ହେଉଛି କ'ଣ କରୁଛି ତାକୁ ମଧ୍ୟ ଲକ୍ଷ୍ୟ କରିପାରିବାନାହିଁ ଦ୍ଵିତୀୟ ଜିନିଷ ବର୍ତ୍ତମାନ ସମାଜରେ ଯଦି ଯୁବ ସମାଜମାନଙ୍କୁ ଶିକ୍ଷା ଉପରେ ତଦାରଖ କରିବାକୁ ଅନୁମତି ମିଳନ୍ତା ଏବଂ ଯୁବ ନୂଆ ଯୁବକମାନଙ୍କୁ ମଧ୍ୟ ଶିକ୍ଷକତା ପାଇଁ ପ୍ରୋତ୍ସାହନ ଦିଆଯାଆନ୍ତା ଶିକ୍ଷାରେ ନିଶ୍ଚିନ୍ତ ରୂପେ ବହୁତ ଉନ୍ନତି ହୁଅନ୍ତା ଏବଂ ଶିକ୍ଷା ସେମାନେ ଠିକ୍ ଶିକ୍ଷା ଦେଇପାରନ୍ତେ ପୁରୁଣା ପୁରୁଣା ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନଙ୍କର ଶିକ୍ଷାର ମାନ ଏତେ ଉନ୍ନତ ନୁହଁ ସେମାନେ ଶିକ୍ଷା ବିଦ୍ୟାଦାନ ମଧ୍ୟ ଏତେ ଭଲ ଭାବେ ଦେଇପାରନ୍ତିନି ଏବଂ ନୂତନ ଯୁବପିଢ଼ିମାନଙ୍କୁ ବା ମହିଳାମାନଙ୍କୁ ଯଦି ଦିଆଯାଆନ୍ତା ଶିକ୍ଷାଦାନ ପାଇଁ ପ୍ରାଧାନ୍ୟ ତା'ହେଲେ ସେମାନେ ନିଶ୍ଚିନ୍ତ ବହୁତ ଭଲ ପଢ଼ାଇ ପାରିବେ ଏବଂ ଶିକ୍ଷାର ମାନବୃଦ୍ଧି ହୋଇପାରିବ